ମୋ ବ୍ୟତୀତ ମୋ ଆମ ମୋ ପରିବାରରେ ବାପା ମା' ମୋ ସ୍ତ୍ରୀ ଏବଂ ବଡ଼ ଭାଇ ଭଉଣୀ ସମସ୍ତେ ଚାଷ କରିବା ପାଇଁ ଆଗ୍ରହୀ କାରଣ ଚାଷ କରିବା ଦ୍ୱାରା ପରିବାରର ବିଭିନ୍ନ ପ୍ରକାରର ଅର୍ଥନୈତିକ ମଧ୍ୟ ସେ ଯୋଗେଇଥାଏ ତେଣୁକରି ଅର୍ଥନୈତିକ ସହିତ ମଧ୍ୟ ନିଜ ପ୍ରତିଦିନ ଭୋଜନ ପ୍ରସ୍ତୁତି ପାଇଁ ଯାହା ଯେମିତି ଆବଶ୍ୟକ ପଡ଼ିଥାଏ ପନିପରିବା ସେଥିରୁ ମିଳିଥାଏ ତେଣୁକରି ଚାଷ କରିବା ପାଇଁ ଆମେ ସମସ୍ତେ ଆଗ୍ରହୀ ଥାଉ